ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପ୍ରୋତ୍ସାହିତ କରିବାର ଆମର ଅନେକ ପ୍ରକାର କ୍ରୀଡ଼ା ରହିଅଛି ଯେପରିକି ଆମର ବାହାଘର ସମୟରେ ଆମର ଗୋଟିଏ କଉଡ଼ି ଖେଳ ହୁଏ ରଜ ସମୟରେ ତାସ୍ ଖେଳ ହୁଏ ତାସ୍ ଖେଳ ହେଲେ ସେଥିରେ ଦଳ ଦଳ ହୋଇ ତାସ୍ ଖେଳନ୍ତି ସେଥିରେ ଆମର ମାଇଣ୍ଡ୍ର ଖେଳ ହୁଏ ଏବଂ ଅନ୍ୟାନ୍ୟ ପର୍ବପର୍ବାଣିରେ ମଧ୍ୟ ଅନେକ ପ୍ରକାର ଖେଳ ହେଇଥାଏ ସେଥିରେ ଆମର ସମସ୍ତ ଲୋକ ସେଇ ଖେଳ ଗୁଡ଼ିକୁ ଉପଭୋଗ କରିଥାନ୍ତି ଆମ ଗ୍ରାମରେ ପ୍ରତ୍ୟେକ ବର୍ଷ ଫୁଟବଲ୍ ଖେଳ ମଧ୍ୟ ହୁଏ ଫୁଟବଲ୍ ଖେଳରେ ଷୋହଳଟି ଦଳ ଅଂଶଗ୍ରହଣ କରିଥାନ୍ତି ଫୁଟବଲ୍ ଖେଳିବାକୁ ହେଲେ ପ୍ରତ୍ୟେକ ପାର୍ଶ୍ୱରେ ଏଗାର ପିଲାର ଆବଶ୍ୟକ ପଡ଼ିଥାଏ ଏଗାର ପିଲା ମଧ୍ୟରୁ ଜଣେ ଗୋଲକିପର୍ ଏବଂ ଅନ୍ୟାନ୍ୟ କ୍ରୀଡ଼ାମାନେ ବିଭିନ୍ନ ସ୍ଥାନରେ ଥାଆନ୍ତି ଏହା ଦୁଇ ଦଳ ମଧ୍ୟରେ ଖେଳ ହୁଏ ଏଗାର ଏଗାର ବାଇଶି ପିଲାଙ୍କୁ ନେଇ ଖେଳ ହେଇଥାଏ ଏହି ଖେଳ ଦେଖିବା ପାଇଁ ଆମର ପାଖାପାଖି ଅନେକ ଅଞ୍ଚଳର ଲୋକ ଆସିଥାନ୍ତି ଏବଂ ଉପଭୋଗ କରିଥାନ୍ତି ଫୁଟବଲ୍ ଭଳି ଆମ ଗାଁରେ ମଧ୍ୟ ପର୍ବପର୍ବାଣିରେ ରଜ ସମୟରେ ତାସ୍ ଖେଳ ମଧ୍ୟ ହୁଏ ତାସ୍ ଖେଳରେ ମଧ୍ୟ ସେଇଭଳିଆ ଚାରିଜଣ ଲେଖାଏଁ ଗୋଟିଏ ଦଳରେ ବସି ନିଜର ମାଇଣ୍ଡ୍ ସାହାଯ୍ୟରେ ତାସ୍ ଖେଳକୁ ଉପଭୋଗ କରନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣିରେ ଯେମିତି ଆମର କାଳୀପୂଜାରେ ମଧ୍ୟ ସେଇଭଳିଆ ଅଲଗା ଖେଳ ହୁଏ ଆଉ ଅନେକ ସାଂସ୍କୃତିକ ପରିଚୟକୁ ବଜାଇ ରଖିବା ପାଇଁ ଆମର କ୍ରୀଡ଼ାର ଅନେକ ଭୂମିକା ରହିଛି କ୍ରୀଡ଼ା ହେଲେ ଆମର ଯେଉଁ ସମୟରେ ଗୋଟେ ପର୍ବପର୍ବାଣୀରେ କ୍ରୀଡ଼ା ଅନୁଷ୍ଠିତ ହେବ ସେହି ସମୟରେ ଆମର ବନ୍ଧୁବର୍ଗ ମଧ୍ୟ ଆସନ୍ତି ସେଇ କ୍ରୀଡ଼ାକୁ ଉପଭୋଗ କରିବା ପାଇଁ ସେଇ କ୍ରୀଡ଼ାକୁ ଦେଖିବା ପାଇଁ ଏବଂ ତା'ର ମଜା ନେବା ପାଇଁ ତେଣୁ ଆମର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ କ୍ରୀଡ଼ାର ଅନେକ ମହତ୍ତ୍ଵ ରହିଛି